ଆଧୁନିକ ଦୁନିଆରେ ଓଡ଼ିଆ ଭାଷା ସମସ୍ୟାର କାରଣ ହେଉଛି ଯେ ଆଜିକାଲି ପିଲାମାନେ ସବୁ ଉଚ୍ଚ ଶିକ୍ଷା ପାଇବା ପାଇଁ ଇଂଲିଶ୍ ମିଡ଼ିୟମ୍ରେ ପାଠ ପଢ଼ୁଛନ୍ତି ବାପା ମାଆ ସମସ୍ତେ ସବୁ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେବା ପାଇଁ ଇଂଲିଶ୍ ମିଡ଼ିୟମ୍ରେ ପାଠ ପଢ଼ଉଛନ୍ତି ଆଉ ସବୁ ବାପା ମାଆଙ୍କ ସହିତ ପିଲାମାନେ ଇଂଲିଶ୍ରେ କଥାବାର୍ତ୍ତା ହଉଛନ୍ତି ତା'ପରେ ବାହାରେ ସାଙ୍ଗସାଥିମାନଙ୍କ ସହିତ ସବୁ ଇଂଲିଶ୍ରେ କଥାବାର୍ତ୍ତା ହେଉଛି ଆଉ ସବୁ ପିଲାମାନେ ଯଦି ଏମିତିଆର ଉଚ୍ଚ ଶିକ୍ଷା ପାଇଁ ଯଦି ଇଂଲିଶ୍ ମିଡ଼ିୟମ୍ରେ ପାଠ ପଢ଼ିବେ ଆମ ଓଡ଼ିଆ ଭାଷାର ଚାହିଦା କମିଯିବ କି ଓଡ଼ିଆ ଭାଷା ସେମାନେ ଓଡ଼ିଆ ହେଇକି ବି ଓଡ଼ିଆ ଭାଷା ସେମାନେ କହିପାରିବେନି କିବା ଜାଣିପାରିବେନି ତା'ପରେ ସେମାନେ ରିଡ଼ିଂ ଓଡ଼ିଆ କହିପାରିବେନି ତ ରିଡ଼ିଂ ପଢ଼ିବେ କ'ଣ ସେଇଟା ଅସୁବିଧା ହେଉଛି ଇଂଲିଶ୍ ମିଡ଼ିୟମ୍ରେ ପାଠ ପଢ଼ିଲେ ବି ଯଦି ଆମ ପିଲାମାନେ ଇଂଲିଶ୍ ପଢ଼ିବା ସହିତ ଯଦି ଓଡ଼ିଆ ବି ପଢ଼ିବେ ତା'ହେଲେ ଆମର ଓଡ଼ିଆ ଭାଷା ଆଗକୁ ଯିବ